ହ୍ୟାଲୋ ସଙ୍ଗମିତ୍ରା ମ୍ୟାମ୍ କହୁଛନ୍ତି ତ ଆପଣ ଦୋକାନରେ ଦୋକାନରେ ଅଛନ୍ତି ତ ହଁ ଯେ ଚୁଡ଼ି ସେଟ୍ଟା କେତେ ପଡ଼ୁଛି ସେ ଷ୍ଟୋନ୍ ବସାଟା କେତେ ନେବେ ଅହ ଆଉ ତ ମୁଁ ଗୋଟେ ଛୋଟ ଦୋକାନ ଦବାକୁ ଚାହୁଁଛି ତ ଆପଣ ଜିନିଷ କେଉଁଠୁ ଆଣୁଛନ୍ତି ମତେ ଯୋଗାଯୋଗ କଲେ ମୁଁ ଆଣନ୍ତି କେତେ ବାଲାନ୍ସ ନେଲେ ଚଳିବ ଠିକ୍ ଅଛି ଆମେ କେଉଁ ଦିନ ଆମେ କେଉଁ ଦିନ ଯିବା ଠିକ୍ ଅଛି ମୁଁ ପଇସା ରେଡ଼ି କରୁଛି ଆମେ ସାଙ୍ଗ ହେଇକି ଯିବା ମତେ ଟିକେ ସେ ଦୋକାନ ସହିତ ଚିହ୍ନା କରେ ଦେବେ ଠିକ୍ ଅଛି ହଁ ହଁ ହଁ ପଚାଶ ଷାଠିଏ ହଜାର ହେଲେ ହେଇଯିବ ତ ମ୍ୟାଡ଼ାମ ଠିକ୍ ଅଛି

ନା ଗାଁରେ ଦେଲେ ଭଲ ଚାଲିବ ଗାଁରେ କୌଣସି ଦୋକାନ ନାହିଁ ନା ତ ଘରକୁ ଦେଖିବି ଆଉ ଦୋକାନ ବି ଦେଖିବି ତ ଆପଣ ଟାଇମ୍ ବାହାର କରନ୍ତୁ ଆମେ ପହର ଦିନ ଆଡ଼କୁ ଯିବା ହଉ ଠିକ୍ ଠିକ୍ ଅଛି ରହୁଛି ତା'ହେଲେ ହଉ ଠିକ୍ ଅଛି